ହ୍ୟାଲୋ ସ୍ଵିଗୀରୁ କହୁଛନ୍ତି କି ମୁଁ ଚନ୍ଦନ କହୁଥିଲି ଆମର ଘରେ ଏକ ଛୋଟ ପାର୍ଟି ଚାଲିଛି ସେଥିପାଇଁ ଆମେ କିଛି ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହୁଁଥିଲୁ ତାହା ହେଇପାରିବ କି ଠିକ୍ ଅଛି ମୋର ଅର୍ଡ଼ର୍ଟି ଲେଖିନିଅନ୍ତୁ ଆମକୁ କୋଡ଼ିଏଟି ସିଙ୍ଗଡ଼ା ପଚିଶଟି ପେଟିସ୍ ହଁ ସାଧା ପେଟିସ୍ ଦେବେ ଚାରିଟି ଅଧ ଲିଟର୍ କୋଲ୍ଡ ଡ୍ରିଂକ୍ସ କୋଡ଼ିଏଟି ରସଗୋଲା ଦୁଇଟି ଫ୍ୟାମିଲି ପ୍ୟାକ୍ ଆଇସ୍କ୍ରିମ୍ ଦେବେ ହଁ ଏଥି ସହିତ ଆଠ ପ୍ଲେଟ୍ ବିରିୟାନୀ ଦୁଇଟି ଫୁଲ୍ ପ୍ଲେଟ୍ ଚିଲି ଚିକେନ୍ ଚାରି ପ୍ଲେଟ୍ ଚିଲି ପନିର୍ ମଧ୍ୟ ଯୋଡ଼ିଦେବେ ହଁ ମୁଁ ବର୍ତ୍ତମାନ ପଇସା ପଇଠ କରିଦେବି ଆପଣଙ୍କୁ ଏତେ ସବୁ ସାମଗ୍ରୀ ଆଣିବାକୁ କେତେ ଟାଇମ୍ ଲାଗିବ ଠିକ୍ ଅଛି ଖାଦ୍ୟଗୁଡ଼ିକୁ ଭଲ ଭାବରେ ପ୍ୟାକ୍ କରିକି ଆପଣ ଆଣିବେ ମାନୁଛି ବହୁତସାରା ସାମଗ୍ରୀ ଅଛି ଯଦି ଗୋଟିଏ ପିଲା ହାତରେ ନ ହେବ ଆପଣ ଦୟାକରି ଦୁଇଟି ପିଲା ହାତରେ ପଠାଇଦେବେ କିନ୍ତୁ ମୋ ପାଖରେ ଖାଦ୍ୟଗୁଡ଼ିକୁ ସୁରକ୍ଷିତ ଭାବରେ ପହଞ୍ଚିବା ଦରକାର ଠିକ୍ ଅଛି ମୁଁ ଆପଣଙ୍କ ଅପେକ୍ଷାରେ ରହିଲି